ସାଧାରଣ ତ ମୁଁ କୃଷି ପରିବାରର ପୁଅ ଅଟେ ତ ମୋ ଜାଣିବାର ଅନୁସାରେ ସରକାରଙ୍କ ଠାରୁ ଆମକୁ ବହୁତ ସହାୟତ ମିଳିଥାଏ ଆଉ ସବୁ କୃଷିମାନଙ୍କୁ ମଧ୍ୟ ସହାୟତ ମିଳିଥାଏ ଯେମିତିକି ପ୍ରତିବର୍ଷ କାଳିଆ ଯୋଜନା ପଇସା ମିଳିଥାଏ ଆଉ ଯେଉଁ ବ୍ୟକ୍ତି ଋଣ କରନ୍ତି କିମ୍ୱା ଋଣ ଯାଇକି ବ୍ୟାଙ୍କରେ ଆବେଦନ କରିଥାନ୍ତି ତ ସେଇଠି କୃଷି ଋଣ ମାଧ୍ୟମରେ ସେମାନଙ୍କୁ ମଧ୍ୟ ପଇସା ମିଳି ଥାଏ ଆଉ ସରକାରଙ୍କ ଠାରେ ମୋର ଏତିକି ରେ ଆବେଦନ ଯେ ଆମର ଆମର ଏଇ ଆଖପାଖ ଅଞ୍ଚଳରେ ଯଦି ଗୋଟେ ଡ୍ୟାମ୍ କିମ୍ୱା ଜଳ ସଞ୍ଚୟ ପାଇଁ ଗୋଟେ ପ୍ରକଳ୍ପ ଗୋଟେ ଥାନ୍ତା ତେବେ ଆମ ଅଞ୍ଚଳରେ ଚାଷୀମାନେ ସବୁ ଭଲ ଚାଷ କରିଥାନ୍ତେ ଆଉ ଭଲ ସାହାୟତ ମଧ୍ୟ ପାଇ ଥାନ୍ତେ ଯେମିତିକି ଅଲଗା ଜାଗା ଅଲଗା ଅଞ୍ଚଳରେ ଆମର ଦେଉଳି ଡ୍ୟାମ୍ ଅଛି ଖାର ଡ୍ୟାମ୍ ଅଛି ସେ ଆଖ ପାଖ ଅଞ୍ଚଳରେ ତାଙ୍କର ଚାଷୀମାନେ ଭଲ ଚାଷ କରନ୍ତି ଆଉ ଭଲ ରୋଜଗାର ମଧ୍ୟ କରନ୍ତି ସେହିପରି ଯଦି ଆମ ଅଞ୍ଚଳରେ ଗୋଟେ ଜଳଭଣ୍ଡାର ଥାନ୍ତା ତେବେ ଆମ ଅଞ୍ଚଳର ଲୋକମାନେ ମଧ୍ୟ ବହୁତ ସହାୟତ ପାଇଥାନ୍ତେ ଆଉ ଭଲ ଚାଷ ବି ହୋଇଥାନ୍ତା ଆଉ ସରକାରଙ୍କୁ ମୁଁ ଆଲାଓ ମାନେ ଇଏ ପାଇଥାନ୍ତେ ଆଉ ଆଉ ସୁଲଭ ରେ କୀଟନାଶକ ଔଷଧ ସାର ଏହା ଯଦି ଟିକେ ସୁଲଭ ମୂଲ୍ୟ କରିଥାନ୍ତେ ତେବେ ଆମ ଚାଷୀମାନେ ମଧ୍ୟ ଭଲ ଅଧିକା ଚାଷୀ ବାହାରିଥାନ୍ତେ କି ଅଧିକା ଚାଷୀ ହେଇଥାନ୍ତେ ଆଉ ଯେଉଁ ବ୍ୟକ୍ତିମାନଙ୍କ ପାଖରେ ଭୂମି ବି ନାହିଁ ସେମାନଙ୍କୁ କିଛି ଭୂମି ପ୍ରଦାନ କରିଥାନ୍ତେ ସେମାନଙ୍କୁ ଚାଷୀ ଚାଷ ପାଇଁ ବୁଝାଇ ଥାନ୍ତେ କି ଚାଷ କରିବା ପାଇଁ ଶିଖାଇ ଥାନ୍ତେ ତ ସେମାନେ ମଧ୍ୟ ବହୁତ ପ୍ରକାର ଚାଷ କରିଥାନ୍ତେ